ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପରିବହନ ବିକଳ୍ପ ଗୁଡ଼ିକ ହେଲା ଟ୍ରେନ୍ ବସ୍ କାର୍ ସାଇକେଲ୍ ମୋଟରସାଇକେଲ୍ ରିକ୍ସା ଅଟୋ ଇତ୍ୟାଦି ଟ୍ରେନ୍ ସୁବିଧା ଶୀଘ୍ର ଆମକୁ ଗୋଟିଏ ଜାଗାକୁ ପହଞ୍ଚିବାର ଅଛି ଟ୍ରେନ୍ରେ ଗଲେ ଆମେ ଶୀଘ୍ର ପହଞ୍ଚି ପାରିବା ବସ୍ରେ ମଧ୍ୟ ଯାହାର ଅଧିକ ପଇସା ଟଙ୍କା ଅଛି ସିଏ ବସ୍ରେ ମଧ୍ୟ ଇଏ କାର୍ରେ ମଧ୍ୟ କାର୍ କରିକି ଯାଇପାରିବ ସାଇକେଲ୍ ଯାହାର ଟଙ୍କା ନାହିଁ ସେ ସାଇକେଲ୍ରେ ମଧ୍ୟ ସାଇକେଲିଂ କରିକି ଯାଇପାରିବ ରିକ୍ସା ରିକ୍ସାରେ ଯେଉଁ ସହରରେ ରିକ୍ସା ଅଟୋ ସବୁ ଚାଲିଛି କିଛି ଇଏ ନ ହେଲେ ରିକ୍ସାରେ ଆମକୁ ପହଞ୍ଚିବାର ଅଛି ଗୋଟିଏ ଜାଗାକୁ ଆମେ ରିକ୍ସା ଅଟୋରେ ସାହାଯ୍ୟ ନେଇପାରିବା ମୋଟରସାଇକେଲଲ୍ ଯେକୌଣସି ଗୋଟିଏ ଜାଗାକୁ ଯିବା ମୋଟରସାଇକେଲଲ୍ ବି ଯେଉଁ ତେଲ ପକେଇକି ଯାଇପାରିବା